ଆଉ କ'ଣରେ ଯାଦବ କେବେ ଆସିଲୁ କେବେ ରାତି ଆସିଲୁ କେଉଁଠି ଅଛୁ ଯେ ନାଇଁ କ'ଣ ଭଲ ଯେ କେଉଁଠି ରହୁଛୁରେ ତୁ ବେଙ୍ଗଲୋରରେ ଅଛୁ କି କାମ କେବେ କି ମୋତେ ଟିକେ ଦେଇଥାରେ ମୁଇଁ ଆହୁରି ଟିକେ ଦୋକାନ ଟିକେ ବଡ଼ କରିବି ଭାଇ ପ୍ରାୟ ଆମର ଶଙ୍କର ବିଜାର କରି ଦେଲେରେ ଶଙ୍କର ଦେଲା ତା'ପରେ ତୁମର ସେ ତୁଳସୀ ମଦୁଆ ପୁରାଟା ନାଇଁ କି ଦୋକାନ ଠିକ୍ ଚାଲୁ ନାଇଁ ମୋରଟା ସେପଟେ ଜାଗା ଫାଗା ଅଛି କିରେ ନାଇଁରେ ଷ୍ଟଲ୍ଫଲ୍ ଦେଇଛନ୍ତି ବୋଲି କହୁଥିଲେ ଅଛିରେ ବରା ପୁରୀ ଅଛି ବରା ପୁରୀ ପୁରା ସବୁ ଅଛି ହେ ବା ତୋତେ ଗୋଟେ ବାସିଟା ଦେବି କି ବାସିଟା ନାଇଁ ସେମିତିଟା ନାଇଁରେ ଭଲ୍ଟା ବନା କହୁଛି ଠିକ୍ ଅଛି ତୁ ଏଇଠି ଆସ ଆର୍ ଫୋନ୍ କର ପ୍ଲେଟ୍ କୋଡ଼ିଏ ଟଙ୍କାର ଚାର୍ଟା ଶୁଣେ ଦୋକାନ ଟିକେ ବେଶି ଭିଡ଼ ଅଛନ୍ତି ତୁଇ ଆସେ କଥା ହେବା ସେପଟେ ସେ ଜାଗା ଫାଗା ବିଷୟରେ ବି ଟିକେ କଥା ହେବ ହେଲା ହଁ ରହିଲି ହଁ ହଁ ତୁଇ ଆସକି ନା ଏଠିଆ